ବ୍ୟବସାୟ ଗୁଡ଼ିକ ସାଧାରଣ ଦୁଇଟି ଶିଳ୍ପ ବହନ କରିଥାଏ ସେଗୁଡ଼ିକ ହେଉଛି କ୍ଷୁଦ୍ର ଶିଳ୍ପ ଓ ବଡ଼ ଶିଳ୍ପ କ୍ଷୁଦ୍ର ଶିଳ୍ପ ହେଲା ଗ୍ରାମାଞ୍ଚଳରେ ମୁଖ୍ୟତଃ କ୍ଷୁଦ୍ର ଶିଳ୍ପ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ ବଡ଼ ଶିଳ୍ପ ସହରାଞ୍ଚଳରେ ଅଧିକାଂଶ ଦେଖିବାକୁ ମିଳିଥାଏ କ୍ଷୁଦ୍ର ଶିଳ୍ପ ହେଲା ଗାଁ ମାନଙ୍କରେ ଛୋଟ ଛୋଟ ପରିବା ଦୋକାନ ଛୋଟ ଛୋଟ ତେଜରାତି ଦୋକାନ ଛୋଟ ଛୋଟ ବ୍ୟବସାୟୀ ଏମାନଙ୍କୁ କ୍ଷୁଦ୍ର ଶିଳ୍ପ କୁହାଯାଏ ବଡ଼ ବଡ଼ ଶିଳ୍ପ ହେଲା ଯେଉଁ ଗୁଡ଼ିକ ସହରାଞ୍ଚଳରେ କଳକାରଖାନା ଯେ ସପିଂ ମଲ୍ ଏମିତି ଅନ୍ୟାନ୍ୟ ବହୁତ ଗୁଡ଼ିଏ ଅଛି